ମୁଁ ଜାଣିଥିବା କିଛି ରାଜନେତାଙ୍କ ବିଷୟରେ କହୁଛି ସେ ଭିତରୁ ହେଉଛନ୍ତି ନବୀନ ପଟ୍ଟନାୟକ ଯାହାକୁ ମୁଁ ଛୋଟବେଳୁ ହିଁ ଜାଣି ଆସିଛି ସିଏ ତାଙ୍କ ବାବାଙ୍କ ନାଁ ହେଉଛି ବିଜୁ ପଟ୍ଟନାୟକ ଯିଏକି ଆଗରୁ ମାନେ ଆମ ଓଡ଼ିଶାକୁ ଶାସନ କରୁଥିଲେ ବହୁତ ଭଲ ନେତା ବି ଥିଲେ ସେଇଥିପାଇଁ ତ ତାଙ୍କ ନାଁ ଆଜି ଇତିହାସରେ ଅଛି ଆଉ ତାଙ୍କ ପରେ ତାଙ୍କ ପୁଅ ବି ମାନେ ଆମ ଓଡ଼ିଶାକୁ ଏତେ ଭଲସେ ଶାସନ କରୁଛି ଯେ ତାଙ୍କ ପାଇଁ ସବୁ ଗରିବ ଲୋକ ଆଉ ମାନେ ଯେତିକି କିଛି ସୁବିଧା ଅସୁବିଧାରେ ସେ ବହୁତ କିଛି ସାହାଯ୍ୟ ସହଯୋଗ କରିଛନ୍ତି ଏମିତିକି ମେଡିକାଲ କେସ୍ରେ ବି ଆଉ ପଞ୍ଚାୟତି ପଞ୍ଚାୟତ ସେ ବିଷୟରେ ବି ମାନେ ଖାଇବା ମାନେ ଖାଉଟି ବିଷୟରେ ବି ସେ ବହୁ ସବୁ କଥା ବୁଝୁଛନ୍ତି ଆଉ ମେଡିକାଲ୍ରେ ବି ଗରିବ ଲୋକଙ୍କୁ କେମିତି ସେମାନେ ଅଧିକ ପଇସାର ଟ୍ରିଟମେଣ୍ଟ ହେବେ ସେ ବିଷୟରେ ବି ସେ ବହୁତ ଭଲ ଭଲ ସୁବିଧା ଦେଇଛନ୍ତି ଆଉ ଏବେ ଏମିତିକି ବହୁତ ମାନେ ଗରିବ ଲୋକଙ୍କୁ ବହୁତ ପଇସା ପତ୍ର ବି ମାନେ ପାଞ୍ଚହଜାର ଲେଖା ମାନେ କ'ଣ କାଳିଆ ଯୋଜନାରେ ସେ ସମସ୍ତଙ୍କୁ ପାଞ୍ଚ ହଜାର ଲେଖା ଦେଇଛନ୍ତି ସେ ବହୁତ ଭଲ ଆମ ଓଡ଼ିଶାକୁ ବହୁତ ଭଲ ଭାବରେ ଶାସନ କରିଛନ୍ତି ଆଉ ତାଙ୍କ ପାଇଁ ଆମ ଓଡ଼ିଶା ଗର୍ବିତ ଆଉ ହେଉଛନ୍ତି ଅପରଜିତା ଷଡଙ୍ଗୀ ଯିଏକି ଭୁବନେଶ୍ଵରର ଏମ୍ପି ଥିଲେ ଆଉ ସିଏ ହେଉଛନ୍ତି ବିଜେପିର ସାଂସଦ ସିଏ ସିଏ ବହୁତ ସିଏ ବି ବହୁତ ଭଲ ଭାବରେ ଶାସନ କରିଛନ୍ତି ଆଉ ଲୋକମାନଙ୍କୁ ବି ଉନ୍ନତିର ପଥରେ ଆଗେଇ ନେଇଥିବାରୁ ଆଜି ଇତିହାସରେ ତାଙ୍କର ନାଁ ବି ପରିଚିତ ଅଛି